ମୁଁ ଏକ ପର୍ସ୍ ଅର୍ଡ଼ର୍ କରିଥିଲି ଯେଉଁଟାକି ସମୟ ଅନୁସାରେ ବହୁତ ବିଳମ୍ବରେ ମୋ ପାଖକୁ ପହଞ୍ଚିଲା ଏବଂ ସେଥିପାଇଁ ମୁଁ ବିକ୍ରି ବିକ୍ରେତା କିମ୍ବା ଡେଲିଭେରି କମ୍ପାନୀ ର ମେନ୍ ଲୋକଙ୍କ ସହିତ କଥାବାର୍ତ୍ତା ହେଲି ଏବଂ ତାଙ୍କୁ କହିଲି ଯେ ମୁଁ ବହୁତ ପ୍ରକାରର ଜିନିଷ ଅର୍ଡ଼ର୍ କରେ ଏବଂ ସେହି ସବୁ ଅର୍ଡ଼ର୍ଗୁଡ଼ିକ ଯଦି ଏମିତି ଲେଟ୍ରେ ଆସିଲା ବିଳମ୍ବରେ ପହଞ୍ଚିଲା ମୋ ପାଖକୁ ତେବେ ତ ମୋର ବହୁତ ଅସୁବିଧା ହୋଇଯିବ ନା ମୁଁ ଯେତେବେଳେ ଗୋଟିଏ ଜିନିଷ ଅର୍ଡ଼ର୍ କରି କରିଥିବି ତାହା ମୋ ପାଇଁ ଦରକାର ଥିବ ସେହି ସମୟ ଭିତରେ ସେଥିପାଇଁ ମୁଁ ସେହି ସମୟ ଅନୁସାରେ ଅର୍ଡ଼ର୍ କରିଥିବି କିନ୍ତୁ ଆପଣ ଯଦି ମୋ ପାଖକୁ ଲେଟ୍ରେ ପଠାଇବେ ତେବେ ମୁଁ କାହିଁକି ଆପଣଙ୍କଠାରୁ ଅର୍ଡ଼ର୍ କରିବି ମୁଁ ତ ନିଜ ଦୋକାନକୁ ଯାଇକି କିଣି ଆଣିଲେ ମଧ୍ୟ ଅଛି ବହୁତ ଲାଭ ତ ସେଥିପାଇଁ ମୁଁ ଅର୍ଡ଼ର୍ କରିବା ମୋର ଭୁଲ୍ କିି ଏହା ମୁଁ କହିଲି ସେହି ଡେଲିଭରିର ଡେଲିଭରି କମ୍ପାନୀର ମାଲିକକୁ